ଆମ ଅଞ୍ଚଳରେ ଯେଉଁମାନେ ଓଡ଼ିଆରେ କହୁଛନ୍ ସେମାନେ ବହୁତ୍ ଅସୁବିଧାରେ ପଡ଼ୁଛନ୍ ଆମେ ଯେଉଁ ଜାଗାକୁ ଯିମା ବ୍ୟାଙ୍କ୍ ବିଦ୍ୟାଳୟ ପୋଷ୍ଟ୍ ଅଫିସ୍ କଲେଜ୍ ସବୁ ଜାଗାରେ ଇଂଲିଶ୍ ଆଉ ହିନ୍ଦୀ ଭାଷାରେ କାମ ଚାଲୁଛେ ରାସ୍ତାଘାଟ ସବୁନେ ଇଂଲିଶ୍ରେ ଲେଖା ହେଇଛି ସେଥିର୍ଲାଗି ଓଡ଼ିଆ ଭାଷା କହୁଥିବା ଲୋକମାନେ ଅସୁବିଧାରେ ପଡ଼ୁଚନ୍